ସରକାର ଆମ ଏହି କ୍ଷୁଦ୍ର ଶିଳ୍ପକୁ ବିକାଶ କରିବା ପାଇଁ ବହୁତ ଗୁଡ଼ିଏ ପନ୍ଥା ଅବଲମ୍ବନ କରିଛନ୍ତି ଯେମିତି କି ଆମ କ୍ଷୁଦ୍ର ଶିଳ୍ପ ଗୁଡ଼ିକ ଯେମିତି ଧୂପକାଠି କରାଯାଉଛି ତା ପରେ ପ୍ରେସ ଖଲି ଦନା କରାଯାଉଛି କି କେଉଁ ମୁଢ଼ି ମିଲ୍ ଯେଉଁ କରାଯାଉଛି ସେ ସବୁଥିରେ ସରକାର ବହୁତ ଗୁଡ଼ିଏ ସାହାଯ୍ୟ କରୁଛନ୍ତି ଗୋଟିଏ ଲୋକ ଯଦି ପର୍ସନାଲ ଯଦି ନିଜ ବ୍ୟବସାୟ କଲା ସେହିଟା ତ ଭଲ କଥା ଆଉ କିଛି ଲୋକ ଯଦି କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ପାଖରେ ଯଦି ଆର୍ଥିକ କିଛି ସମସ୍ୟା ଥାଏ ସେମାନେ କରିପାରୁନାହାନ୍ତି ସେହି ବିଷୟରେ ସେ ସମ୍ବନ୍ଧରେ ଆମ ସରକାର ବହୁତ ସାହାଯ୍ୟ କରୁଛନ୍ତି ଯେମିତି କି ବହୁତ ଗୁଡ଼ିଏ ସଂସ୍ଥା ଦ୍ଵାରା ସେମାନଙ୍କୁ ସାହାଯ୍ୟ କରୁଛନ୍ତି